ହଁ ଏପରି କିଛି ଦିନ ଅଛି ଯେତେବେଳେ ମୁଁ ଚିତ୍ର ଆଙ୍କିବାକୁ ଚାଁହୁନାହିଁ କାରଣ ସେଦିନ ମୋର ପଢ଼ାପଢ଼ି ଥାଏ ଯେଉଁ କାରଣରୁ ମୁଁ ଚିତ୍ର କରିପାରେ ନାହିଁ ଏବଂ ମଧ୍ୟ ସମୟ ମଧ୍ୟ ହୁଏ ନାହିଁ ମୋତେ ଚିତ୍ର ପାଇଁ ବହୁତ ଇଚ୍ଛା ଅଛି କାରଣ ମୋତେ ଚିତ୍ରରେ ବହୁତ ଆନନ୍ଦ ମିଳିଥାଏ ଦୈନନ୍ଦିନ ଜୀବନରେ ମୁଁ ଅନ୍ୟାନ କାମ ସହ ଚିତ୍ରକୁ ସନ୍ତୁଳୁନ କରିବାକୁ ଚେଷ୍ଟା କରେ ଆଉ କରେ ମଧ୍ୟ ପ୍ରତିଦିନ ଚାରିଟା ବେଳେ ମୁଁ ସବୁ କାମ କରିବାକୁ ଚେଷ୍ଟା କରେ କିନ୍ତୁ ଏହା ସବୁ ଦିନ ସମ୍ଭବ ହୁଏ ନାହିଁ କେଉଁଦିନ ମୋର ପାଠପଢ଼ା ଥାଏ ଯେଉଁ କାରଣରୁ ମୁଁ କରିପାରେ ନାହିଁ